ହଁ ମୋତେ ମୂର୍ତ୍ତି ତିଆରିକୁ ତିଆରି କରିବାକୁ ଭଲ ଲାଗେ ମୁଁ ଛୋଟ ବେଳୁ କଣ୍ଢେଇ କିଛି ମୂର୍ତ୍ତି ମୁଁ ତିଆରି କରୁଥିଲି ତା ପରେ ବଡ଼ ହେଲାପରେ ମୋତେ ମୂର୍ତ୍ତି ତିଆରିକୁ ଭଲ ଲାଗେ ମୂର୍ତ୍ତି ତିଆରି କରିକି ବଜାରରେ ବିକ୍ରି କରୁ ବଡ଼ ବଡ଼ ମୂର୍ତ୍ତି ଛୋଟ ମୂର୍ତ୍ତି ସରସ୍ବତୀ ମୂର୍ତ୍ତି ଗଣେଶ ମୂର୍ତ୍ତି ଏହି ସବୁ ମୂର୍ତ୍ତିମାନେ ଯେକୌଣସି ମୂର୍ତ୍ତି କହିଲେ ମୁଁ ତିଆରି କରେ ବଜାର ବିକ୍ରି କରିବାକୁ ରଙ୍ଗ ଦେବି ମାନେ ସଜେଇବି ନେଇ ବଜାର ବୁ ବିକ୍ରି କରିବାକୁ ଯାଏ ଦିଆହୁଏ ପ୍ରତ୍ୟେକ ମୂର୍ତ୍ତି କରିବାକୁ ଭଲ ଲାଗେ ମୁଁ ମୂର୍ତ୍ତି ବି ତିଆରି କରେ ବହୁତ ଭଲ ଲାଗେ ମୋତେ